ଆମର ଆମର ସୌରମଣ୍ଡଳ ବିଷୟରେ ଆମେ ଜାଣିପାରୁଛୁ ସୌରମଣ୍ଡଳରେ ଆଠଟି ଗ୍ରହ ଅଛି ସୂର୍ଯ୍ୟ ଚନ୍ଦ୍ର ଶୁକ୍ର ବୁଧ ଆଠଟି ଗ୍ରହ ଅଛି ସୂର୍ଯ୍ୟ ଦିନରେ ଆଲୁଅ ଦିଏ ଚନ୍ଦ୍ର ରାତିରେ ବି ଆମକୁ ବହୁତ ଆଲୁଅ କେବେ କେବେ ଦିଏ ସୌରମଣ୍ଡଳରେ ବହୁତ ଭଲ ଚନ୍ଦ୍ର ତାରା ରାତିରେ ବହୁତ ସୁନ୍ଦର ଦେଖାଯାଏ ସୂର୍ଯ୍ୟ ଦିନବେଳେ ବି ଆମକୁ ବହୁତ କର୍ମ କରିବାକୁ କହିଥାଏ ଓ ସୌରମଣ୍ଡଳ ବିଷୟରେ ସୂର୍ଯ୍ୟ ଚନ୍ଦ୍ର ଗ୍ରହ ଉପଗ୍ରହରେ